ହଁ ଭିନୀତରୁ କହୁଥିଲେ କି ହଁ ସମସ୍ୟା ଅଛି କି ସମସ୍ୟା ସାଙ୍ଗରେ କ'ଣ କ'ଣ ଅଛି ସସ୍ ଅଛି ଆଉ ଯେଉଁ ଚଟଣୀଟା ଥିଲା ସେ ବି ଅଛି ଚଟଣୀଟା ସକାଳେ ତ ନୁହଁ ସାଙ୍ଗେ ସାଙ୍ଗେ ବନା ବାରଟା ଖଣ୍ଡେ ବେଳେ ହଁ ଚଳିବ ଆଉ ଢୋକଲା ଅଛି କି ଆପଣଙ୍କ ପାଖରେ ନା ଢୋକଲା ସରିଯାଇଛି ଆଉ ଯଦି କ'ଣ ଆଉ କ'ଣ କ'ଣ ଅଛି ଆପଣଙ୍କ ପାଖରେ କୁହନ୍ତୁ

ଚାଉମିନ୍ ହଁ ଚାଓମିନ୍ ଦେବେ ଚାଉମିନ୍ଟା ଆପଣଙ୍କର ଭଲ ନାଁ ଅଛି ଆପଣଙ୍କ ଭିନୀତର ଆଉ ଇଏ ଚଟଣୀଟା ତ କାହିଁ ଭଲ ଲାଗୁନି ବୋଧେ ଆପଣ ସକାଳ ଦେଇ ଦେଇ ଦେଇଚନ୍ତି ଆଉ ଆଉ କିଛି କ'ଣ ଅଛି ଯଦି କୁହନ୍ତୁ ନହେଲେ ବରା ହଁ ବରା ଅଛି ତ ହଁ ବରା ଦିଅନ୍ତୁ ଯଦି ନଗଦ ଅଛି ତା'ହେଲେ ବରା ଦିଅନ୍ତୁ ତା'ସହିତ ଯେଉଁ ବାଦାମ ଚଟଣୀ ବାଦାମୀ ଚଟଣୀ ଦିଅନ୍ତୁ ଆପଣଙ୍କର ଭଲ ନା ଅଛି ବାଦାମ ଚଟଣୀ ବରା ସହିତ ଆଉ ଦିଅନ୍ତୁ ତାକୁ ଦିଅନ୍ତୁ ଢୋକଲାଟା ବେଶୀ ଭଲ ଲାଗେ ଆପଣଙ୍କର କିନ୍ତୁ ଢୋକଲା ସରିଯାଇଛି ଆଉ ସେଇଥିପାଇଁ ମୁଁ ମନ ଭାରି ଦୁଃଖ ନେଇଥାନ୍ତି ଘରକୁ ଆଉ ଆଉ କ'ଣ କୁହନ୍ତୁ ଢୋକଲା କେତେବେଳେ କରିବେ ସନ୍ଧ୍ୟାବେଳେ ହବ ତ ନା ହଁ ହଁ ହଉ ହଉ